ଗ୍ରାମୀଣ ଖେଲ ଖେଲିଲା ବେଲେ ବ୍ୟକ୍ତିମାନେ ତାକର୍ ଶାରୀରିକ ଦକ୍ଷତା କେ ବିକଶିତ କରିପାରବେ କାରଣ ଶାରୀରିକ ଦକ୍ଷତାରେ ହିଁ ଯେନସି ବି ଖେଲ ଖେଲବାର୍ ଲାଗି ହେଲେ ଆବଶ୍ୟକ୍ ପଡ଼ସି ଆଉ ଶାରୀରିକ ଦକ୍ଷତା ଯେନ୍ ମାନେ ଶାରୀରିକ ମାନସିକ ଷ୍ଟ୍ରଙ୍ଗ୍ ଥିସନ୍ ସେମାନେ ମାନେ ହିଁ ଖେଲ ଭଲସେ ଖେଲି ପାରସନ୍ ଆଉ ଯେନମାନେ ମାନସିକ ଦୁର୍ବଳ ରହିଗଲେ ବୋଲେ ଶାରୀରିକ ଦକ୍ଷତାର କିଛି କାମ୍ ନାଇଁ ନ ଆଉ ଯେନମାନେ ଶାରୀରିକ ଦକ୍ଷତା ଥାଇକରି ବି ମାନସିକ ଦୁର୍ବଳ ରହିଗଲେ ବି ତାକର୍ ବି କାମ୍ ନାଇଁ ନ କିଛି ସେଥିଲାଗି ଦୁଇ ଉଭୟ ଗୁଟେ ମୁଦ୍ରାର ଦୁଇଟା ପାର୍ଶ୍ୱ ଯେନ୍ତା ମୁଦ୍ରାର ଗୁଟେ ପାର୍ଶ୍ୱ ଶାରୀରିକ ଦକ୍ଷତା ହେଲେ ଆଉ ଗୁଟେ ମୁଦ୍ରାର ପାର୍ଶ୍ୱ ହେଲା ମାନସିକ ଦକ୍ଷତା ମାନସିକ ଷ୍ଟ୍ରଙ୍ଗ୍ ଥିଲେ ହିଁ ଦୁନିଆରେ ଯେନସି ଖେଲ ହେଲେ ବି ଗୁଟେ ମନିଷ ଭଲ୍ କରି ଖେଲିପାରବା ଆଉ ଆଗକେ ବଢ଼ିପାରବା ଆଉ ଆଗକେ ବଢ଼ିଲେ ସେ ଭଲ ସେ ତାର ଜୀବନରେ ସୁଫଲ ଖେଲାଲିଟେ ହେଇକରି ବାହାରି ପାରବା ଶାରୀରିକ ଦକ୍ଷତା ଥିଲେ ହିଁ ସବୁ କିଛି ହେଇପାରବା ଆଉ ମାନସିକ ଦକ୍ଷତା ସେ ଜିନିଷକେ ୟୁଜ୍ କରି